ଆମେ ଯେତେବଳେ ଫାଷ୍ଟ୍ ବ୍ୟବସାୟ ଷ୍ଟାର୍ଟ୍ କରିବ ତ ଆମେ ସବୁବେଳେ ସବୁ ଦିଗକୁ ନଜର ରଖି ଉତ୍ତମ ପରିବେଶରେ ଫାର୍ମ କରିବା ଦରକାର କୁକୁଡ଼ା ଚାଷ ଏକ ଲାଭପ୍ରଦ ଚାଷ ଆଉ ଏଥିରେ ବହୁତ ମାନେ ଅଧିକ ଯତ୍ନ ନେବାକୁ ପଡ଼େନାହିଁ କିନ୍ତୁ ଟିକେ ସଫାସୁତୁରା ରଖିବାକୁ ପଡ଼େ ଆଉ କୁକୁଡ଼ାମାନଙ୍କୁ ସାଧାରଣତଃ ସ୍ଵାଇନ୍ ଫ୍ଲୁ ହୁଏ ଯେଉଁଗୁଡ଼ାକ କି ମାନେ ବହୁତ ଡେଞ୍ଜର ଯେ ଲୋକମାନଙ୍କୁ ବି ସଂକ୍ରମିତ ହେଇପାରେ ତ ସେଥି ସେସବୁକୁ ନଜର ରଖିବାକୁ ପଡ଼ିବ ତ ଯେତେବଳେ କୁକୁଡ଼ା ଫାର୍ମ ଯେତେବଳେ କରୁଛନ୍ତି ତ ସେତେବଳେ ସବୁ ଦିଗକୁ ନଜର ରଖିବାକୁ ପଡ଼ିବ ଆଉ ଆକୁ ଏଥିରୁ ରକ୍ଷା ପାଇବା ପାଇଁ ସବୁବେଳେ ଫାର୍ମକୁ ସଫା ରଖିବା ଦରକାର ଚାରିପାର୍ଶ୍ଵ ସଫା ରଖିବା ଦରକାର ଯେ ଆଉ ଯେମିତି ସେ ଯେଉଁ ଫାର୍ମ ତାକୁ ସବୁବେଳେ ସଫା ରଖିବା ଦରକାର ତ ଯଦି ଏଇ କୁକୁଡ଼ାମାନଙ୍କୁ ରଖିବାକୁ ହେଲେ ଏଇସବୁ ଯତ୍ନ ନେବାକୁ ପଡ଼ିବ ଆଉ ସେମାନଙ୍କୁ ଟିକେ ପାଣି ସ୍ପ୍ରେ କରିବା ଦରକାର ଏବଂ ଗାଧୋଇଦେବା ଦରକାର ଯଦି ଆପଣ ଭଲ ଯଦି ମାନେ କୁକୁଡ଼ା ଚାଷ ଭଲସେ କରିବା ପାଇଁ ଚାହୁଁଛନ୍ତି ଏସବୁ ଜିନିଷକୁ ନଜର ରଖିବାକୁ ପଡ଼ିବ ତ ସଫାସୁତୁରା ରଖିଲେ ହିଁ ଆପଣ ଫ୍ଲୁ ଜନିତ ରୋଗରୁ କୁକୁଡ଼ାମାନଙ୍କୁ ରକ୍ଷାକରିପାରିବେ